ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବାପାଇଁ ଆମ ଅଞ୍ଚଳରେ ପ୍ରତିବର୍ଷ କ୍ରିକେଟ କ୍ରିକେଟ ପଞ୍ଚାୟତ ସ୍ତରୀୟ କ୍ରିକେଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ତ ଏହି ଖେଳରେ ବିଭିନ୍ନ ଗ୍ରାମର ଲୋକମାନେ ଆସିଥାନ୍ତି ଖେଳ ଖେଳିଥାନ୍ତି ବିଭିନ୍ନ ଦଳ ମଧ୍ୟରେ ଖେଳ ସ୍ଥାପନ ହୋଇଥାଏ ଯାହାଫଳରେ କି ଲୋକମାନେ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତି ସେ ସମ୍ପର୍କ ସ୍ଥାପନ ଫଳରେ ତାଙ୍କର କ୍ରୀଡ଼ା ଆଗକୁ ମଧ୍ୟ ବଢ଼ିଥାଏ ଏହିପରି ଭାବରେ ଲୋକମାନଙ୍କର ସମ୍ପର୍କ ବଢ଼ିବା ଫଳରେ ଆହୁରି ମଧ୍ୟ ଅନେକ ଅନେକ ଗୁଡ଼ିଏ ଲୋକ ବିଭିନ୍ନ ଅଞ୍ଚଳରୁ ଆସିକି ତାଙ୍କ ସମ୍ପର୍କ ବଜାୟ ରଖିଥାନ୍ତି ଏବଂ ଏହି ଖେଳଗୁଡ଼ିକ ଅତ୍ୟନ୍ତ ପ୍ରିୟ ଆଉ ଏହା ଅନେକ ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହେଉଛି ଏହା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ